ଆମର ଏ ନୟାଗଡ଼ ଜିଲ୍ଲା ଭିତରେ ସବୁଠାରୁ ପ୍ରସିଦ୍ଧ ଜିନିଷ ହେଲା ଛେନାପୋଡ଼ ତା ଭିତରେ ନିଜର ହାତ ତିଆରି କରି ଲୋକମାନେ କି ପ୍ରକାର ପଇସା ଉପାର୍ଜନ କରିପାରୁଛନ୍ତି ସେ ଯୋଗୁଁ ମାନେ ବହୁତ ପରିଦର୍ଶକମାନେ ଆସି ଏ ଜିନିଷକୁ ଉପଭୋଗ କରୁଛନ୍ତି ତାଦ୍ୱାରା ସବୁ ଜିଲ୍ଲା ମଧ୍ୟରେ ଆମ ଆମ ତିରିଶଟା ଯାକ ଜିଲ୍ଲା ମଧ୍ୟରେ ମଧ୍ୟ ପ୍ରସିଦ୍ଧ ଅଟେ ଭାରତରେ ମଧ୍ୟ କିଛି କିଛି ସ୍ଥାନରେ ମଧ୍ୟ ପ୍ରସିଦ୍ଧ ହୋଇପାରେ ତା'ଭିତରେ ୟାର ଯେଉଁ ଅଛି ନୟାଗଡ଼ ଜିଲ୍ଲା ଭିତରେ ମାନେ ଜଗନ୍ନାଥଙ୍କ ମନ୍ଦିର ଜଗନ୍ନାଥଙ୍କ ମନ୍ଦିର ଅଛି ମଣିନାଗ ପାହାଡ଼ ଉପରେ ମଣିନାଗ ଠାକୁରାଣୀ ଅଛନ୍ତି ଆମର ଦଶହରା ଦିନ ପ୍ରାୟ ଷୋହଳ ଦିନ ପର୍ବ ପୂଜା କରାଯାଏ ଷୋହଳ ଦିନ ଭିତରେ ଆମ ରଜାଙ୍କ ବିଧି ଅନୁସାରେ ଏଇଟା ପରମ୍ପରା ରହି ଲାଗିଅଛି ଯେଉଁଦିନ ଷୋହଳଦିିନ ପୂଜା ସରେ ସେଦିନ ଗୋଟିଏ ପାରା ଆସି ବନ୍ଧୁକ ଦେହରେ ଗୋଟିଏ ଆମର ଅଛି ପଦା ସେ ଭିତରେ ବନ୍ଧୁକ ଗୁଳି ଫୁଟାଯାଏ ଦଶହରାରେ ଆମର ଯେଉଁ ଚାଷୀ ଭାଇମାନେ ବା ଆମର ଯେତେ ଗାଁ ମାନଙ୍କର ଲୋକମାନେ ବସବାସ କରନ୍ତି ସେମାନେ ସେ ବନ୍ଧୁକ ଗୁଳି ଶୁଣିକରି ଦଶହରା ମା'ଙ୍କର ପୂଜାକୁ ବିସର୍ଜନ କରନ୍ତି ଏହି ସବୁ ପରମ୍ପରା ଆମର ବହୁତ କିଛି ରହିଛି ତା' ଭିତରେ ମଧ୍ୟ ଗାଈ ଗୋରୁ ଚରିବା ପାଇଁ ଜଙ୍ଗଲ ସେମାନଙ୍କ ସେବା ସୁଶ୍ରୁଶା କରିବା ଖାଇବା ପିଇବା କରିବା ଦେବା